ଅଠର ସେପ୍ଟେମ୍ବର ଦୁଇ ହଜାର ଅଠର ପଚିଶ ଅଗଷ୍ଟ ଦୁଇ ହଜାର ଷୋହଳ ଏକୋଇଶ ଜାନୁଆରୀ ଦୁଇ ହଜାର ଉଣେଇଶ ତିରିଶ ଡିସେମ୍ବର ଦୁଇ ହଜାର କୋଡ଼ିଏ ଏକ ଜୁଲାଇ ଦୁଇ ହଜାର ତେଇଶ